ନା ଗୋଟେ କଳାକାର ତାର କଳା ଦେଖେଇବାକୁ ଦେଖେଇବା କିଛି ଭୁଲ ନାହିଁ ସେମାନଙ୍କୁ ପ୍ରୋତ୍ସାହିତ କରିବା ସେମାନଙ୍କୁ ମନରେ ସାହସ ଭରିଦେବା ହେଉଛି ଆମର ସବୁଠୁ ବଡ଼ ଲକ୍ଷ୍ୟ ସେମାନେ ନୃତ୍ୟ ପରିବେଷଣ କରିବା କିଛି ଭୁଲ୍ ନହିଁ ନିଜେ ମାନେ କରିପାରୁନୁ ଆଉ ସେମାନେ କଲେ କି ଲାଜ ନା କ'ଣ ଆଉ ଆଉ କିଛି ଭୁଲ୍ ନାହିଁ ଆଉ ନୃତ୍ୟ ବିଷୟ ସେମାନଙ୍କୁ ମନରେ ସାହାଯ୍ୟ ଦେବା ଆଉ ସେମାନଙ୍କୁ ପ୍ରୋତ୍ସାହିତ କରିବା ଆଗକୁ ଯିବାକୁ ଠିକ ରାସ୍ତା ଦେଖେଇବା ଭୁଲ୍ ଧାରଣା କିଛି ନାହିଁ ଏଇଟା ହେଉଛି ସବୁଠୁ ବଡ଼ କଥା ହେଉଛି ମାନେ ନିଜ ଭିତରେ ଆତ୍ମବିଶ୍ୱାସ ହେଲା ସବୁଠୁ ବଡ଼ ଆଉ ଆମ ଦେଶରେ ବି ନାଁ ରହିବ ଆଗକୁ ମାନେ ଆମ କଳାକାରମାନେ ଯେତିକି ନୃତ୍ୟ ପରିବେଷଣ କରିବେ ସେମାନେ ବାହାର ଦେଶରେ ବି ଯାଇକିନା ନିଜର ନୃତ୍ୟ ପରିବେଷଣ କରିପାରିବେ ଆଉ ଆମ ଦେଶର ନାଁ ରଖିପାରିବେ ଆଉ ଆମେ ତାହା ଦେଶର ନାଁ ରଖିଲେ ଆମ ଦେଶ ଆଗକୁ ବଢ଼ିପାରିବ